ହଁ ଆମ ଦୋକାନରେ ବହୁତ ଭେରାଇଟି ପ୍ରକାରର ହେଉଛି ଡ୍ରେସ୍ ଅଛି ଯେ ଆପଣ କେମତି ଡ୍ରେସ୍ ନେବାପାଇଁ ଚାହୁଁଛନ୍ତି ଯୋଉ ଚୁଡ଼ିଦାର କି ଜିନ୍ସ ଟପ୍ କି କ'ଣ କେମତି ଡ୍ରେସ୍ ନେବାପାଇଁ ଚାହୁଁଛନ୍ତି ହାଲୋ ହାଲୋ ଆମର ଏଇଟା ସପିଙ୍ଗ ମହଲ ଆପଣ ଯେମତି ଟାଇପ୍ର ହେଉଛି ଡ୍ରେସ୍ ମାନେ ନେବାପାଇଁ ଚାହୁଁଛନ୍ତି ସେମତି ଟାଇପ୍ର ଡ୍ରେସ୍ ମିଳିଯିବ ହେଲା ତ ଆପଣ ଦେଖନ୍ତୁ ତ ଆପଣ ଯଦି ସାଲୁଆର ଦେଖିବେ ଏଇ ଦେଖନ୍ତୁ ଏଇଟା ହେଉଛି ଆମର ଗୋଟେ ଅରେଞ୍ଜ କଲର୍ ଆସିବ ଏଇଟା ଆମର ପନ୍ଦରଶହ ଟଙ୍କା ପଡ଼ିଯିବ ତ ଏଇଟା ହେଉଛି ଅନାରକଲି ଷ୍ଟାଇଲ୍ର ଆପଣ ଦେଖନ୍ତୁ ତାର ହେଉଛି ଜରି ବର୍ଡ଼ର ବି କାମ ହୋଇଛି ତାର ଯୋଉ ସାଇଡ଼ରେ ଯୋଉ ଜିଙ୍କ ମାନେ ଝିଲିମିଲି ଲାଗିଛି ବହୁତ ସୁନ୍ଦର ଦେଖାଯିବ ଆପଣ ତ ଗୋରା ଅଛନ୍ତି ଆପଣ ପିନ୍ଧିଲେ ବହୁତ ଭଲ ଲାଗିବେ ହଁ ହଁ ଆମର ସମ୍ବଲପୁରୀ ଡିଜାଇନର ବି ଅଛି ବହୁତ ତ ଆପଣ ସମ୍ବଲପୁରୀ ଡିଜାଇନର କୁର୍ତ୍ତୀ ନେବେ ନା ହଉଛି ଯୋଉ ସାଲୱାର ନେବେ ନା କି ମାନେ କପଡ଼ା ନେବେ ମାନେ ଡ୍ରେସ କପଡ଼ା ନେବେ ସମ୍ବଲପୁରୀ ଶାଢ଼ୀ ଦେଖିବେ ହଁ ହଁ ୟାର ରେଟ୍ ତ ଆସିଯିବ ଆପଣଙ୍କର ତିନିହଜାର ପଇଁତିରିଶ ଶହ ଆମର ଷ୍ଟାର୍ଟ ହେଉଛି ତିନିହଜାର ପାଖରୁ ଷ୍ଟାର୍ଟ ହେଇକି ଏମତି ବି ଶାଢ଼ୀ ଅଛି ଯେଉଁଟାକି ଦୁଇଲକ୍ଷ ପର୍ଯ୍ୟନ୍ତ ବି ଶାଢ଼ୀ ଅଛି ନାଁ ନାଁ ଏଗୁଡ଼ା ସବୁ ଆମର ଆମର ପୂରା ହାତ ତିଆରି ଜିନିଷ ଆମେ ଘରେ ବନେଇକି ହେଉଛି ନେଇକି ଆସୁଛନ୍ତି ତ ସେଗୁଡ଼ା ପୂରା ଅରିଜିନାଲ ଜିନିଷ ତ ସେଗୁଡ଼ା ସେଗୁଡ଼ା କଲର କେବେବି ଛାଡ଼ିବନି ଦେଖନ୍ତୁ ଏଇଟା ଗୋଲାପୀ କଲର୍ର ଡିପ୍ କଲର୍ କହୁଛନ୍ତି ଏଇଟା ଭଲ ଶାଢ଼ୀ ତାର ଯେଉଁ ପଡ଼ିଛି ଛିଟ ସେଇଟା ବି ବହୁତ ଭଲ ଲାଗିବ ହଁ ଆମର ଅଲଗା ଡିଜାଇନର ବି ଶାଢ଼ୀ ଅଛି ଯୋଉ ଷ୍ଟୋନ ପକା ଶାଢ଼ୀ ଅଛି ଆଉ ରସଗୁଲାର ରଙ୍ଗ ଯୋଉ ଗ୍ଲେଜିଙ୍ଗ ମାରୁଛି ସେମତି ବି ଶାଢ଼ୀ ଅଛି ଆଉ ପାଟ ଶାଢ଼ୀ ଅଛି ଆଜ୍ଞା କାଞ୍ଜିବରମ ଶାଢ଼ୀ ହଁ ଅଛି ମୁଁ ସେଗୁଡ଼ା ଏଇଠି ଦେଖନ୍ତୁ ଏଇ ଏଇ ଥାକରେ ଅଛି ଆଉ ମୁଁ ଦେଖଉଛି ଏଇ କଲରଟା ବ୍ଲୁ କଲରଟା ଆପଣଙ୍କୁ ଦେଖନ୍ତୁ ଏଇଟା ଏଇଟା ଆପଣଙ୍କୁ ଭଲ ଲାଗୁଛି ଏ ଡିଜାଇନଟା ପାଟଶାଢ଼ୀ ଏଇ ଏଇ ପାଟଶାଢ଼ୀଟା ଦେଖନ୍ତୁ ଆପଣଙ୍କୁ ଭଲ ଲାଗୁଛି ହଉ ଠିକ୍ ଅଛି ମୁଁ ଦେଖାଇ ଦେଉଛି ଟିକେ ଥାକ ଉପରେ ଅଛି ତ ମୋତେ ଟିକେ ଟାଇମ୍ ଦିଅନ୍ତୁ ମୁଁ ଟିକେ କାଢ଼ୁଛି ଆଜ୍ଞା ହଉ ଏଇ ଏଇଟା ଦେଖନ୍ତୁ ଏଇ ଶାଢ଼ୀଗୁଡ଼ା ଏଇ ପାଟଶାଢ଼ୀଗୁଡ଼ା ଦେଖନ୍ତୁ କେମତି ଲାଗୁଛି ଆପଣଙ୍କୁ ଏଠି ତ ବହୁତ କଲର ଅଛି ବହୁତ ପ୍ରକାର କଲର ବି ଅଛି ହଁ ନୂଆ ମାଲ ବି ଆସିବ ଏବେ ଏଇ ଏଇ ଦୁଇଦିନ ହେଲା ନୂଆ ମାଲ ଆସିଛି ଆଉ ଦୁଇ ତିନି ଦିନ ପରେ ଆଉ ଥରେ ନୂଆ ମାଲ୍ ଆସିବ ଆଜ୍ଞା ଏଇଟା ଆମ ଦୋକାନର କାର୍ଡ଼ଟା ନିଅନ୍ତୁ ଆଉ ଏଥିରେ ଆମ ନମ୍ବର୍ ଅଛି ଆପଣ ଏଥିରେ କଲ୍ କରିପାରିବେ ହେଲା ଆଉ ଆପଣଙ୍କର ଯଦି କିଛି ଦରକାର ହେବ ଆମକୁ ଜଣାଇବେ ହଉ ଠିକ୍ ଅଛି ଆପଣଙ୍କୁ ବାରଗେନିଙ୍ଗ ଅଳ୍ପ ସବୁ ଆମେ କରିଦେବୁ ହଁ ଠିକ୍ ଅଛି ଆମେ ଆମର ଯେହେତୁ ପର୍ବ ଆସୁଛି ତ ଆମେ ଆପଣଙ୍କୁ ଟେନ୍ ପରସେଣ୍ଟ ଡିସକାଉଣ୍ଟ ଦେଇକି ଆମେ ଆପଣଙ୍କୁ ଦେବୁ ହେଲା ନାଇଁ ମୁଁ ବିଲ୍ଟା ବନେଇକି ଦେଇଦେଉଛି ଆପଣ ପେମେଣ୍ଟ କରିଦିଅନ୍ତୁ ଆଜ୍ଞା ମୁଁ ପ୍ୟାକିଙ୍ଗ କରିଦେଉଛି